ହଁ ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ସେମାନେ ପଶୁମାନଙ୍କୁ ସୁସ୍ଥ ରଖିବାପାଇଁ କୃମି ଔଷଧ ଟିକାକରଣ କରିଥାନ୍ତି ଶେଷଥର ପାଇଁ ଦୁଇମାସରେ ମୁଁ ମୋର ଗାଈ ଗୋରୁମାନଙ୍କୁ ଯାଞ୍ଚ କରି ଟିକାକରଣ କରିଥିଲି ପଶୁମାନଙ୍କ ସ୍ବାସ୍ଥ୍ୟ ପାଇଁ ମୋତେ ବର୍ଷକୁ ପାଞ୍ଚଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ